ଆଜିକାଲି ଛୁଆମାନେ କ'ଣ ଲୋକମାନେ କ'ଣ ତ ବହୁତ ପ୍ରକାରର ଜିନିଷ ସବୁ ଅ ଅନଲାଇନ ଦ୍ୱାରା ଅର୍ଡ଼ର କରି ଖାଉଛନ୍ତି କିମ୍ବା ଦୋକାନରୁ ଆଣି ଖାଉଛନ୍ତି ହେଲା ମନଚୁରିଆନ ହେଲା ମୋମୋସ ହେଲା ଏଗରୋଲ ହେଲା ଚିକେନ ପକୋଡ଼ା ହେଲା ଏମତି ବହୁତ ପ୍ରକାରର ଜିନିଷ ସବୁ ଆଣିକି ଖାଉଛନ୍ତି କିନ୍ତୁ ଆମ ଘରେ ଏମିତି କ'ଣ ଗୋଟେ ପ୍ରକାର ରୋଷେଇ ହୁଏ ଯେଉଁଟାକି ଆମର ପୂର୍ବ ପିଢ଼ି ମାନେ କରୁଥିଲେ ଆମେ ବି କରୁଛୁ ଆମ ପରେ ଯେଉଁମାନେ ରହିବେ ସେମାନେ ମଧ୍ୟ କରିବେ ଯେଉଁଟାକି ଆମର ହେଲା ଏଣ୍ଡୁରି ପିଠା ସେଇଟା ହଉଛି ଗୋଟେ ଏମିତି ଜିନିଷ ପ୍ରତ୍ୟେକ ଲୋକ ଖାଇବା ପାଇଁ ବହୁତ ବହୁତ ଭଲ ପାଆନ୍ତି ଆଉ ଆମର ହଉଛି ଗୋଟେ ବଡ଼ଓଷା ପିଠା ସେ ଜିନିଷଟା ବି ଖାଇବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରନ୍ତି କାରଣ ସେ ପିଠାଟା ବାସ୍ନା ହଉଛି ଅଲଗା ଏଣ୍ଡୁରି ପିଠାର ବାସ୍ନା ଅଲଗା ଆଉ ଆମର ବଡ଼ଓଷା ଭୋଗର ବାସ୍ନା ବି ଅଲଗା ସେ ବାସ୍ନାରେ ପେଟ ପୁରିଯାଏ ମୁଁ ସେ ଭୋଗ ଖାଇବା ପାଇଁ ଯେତିକି ଭଲ ନପାଏ ତା ବାସ୍ନା ଟାକୁ ଶୁଙ୍ଘିଲା ବେଳେ ମୁଁ ଆତ୍ମା ପୁରା ଶାନ୍ତି ପାଇଯାଏ ମତେ ବହୁତ ଭଲ ଲାଗେ ସେ ଖାଦ୍ୟ ଖାଇବା ପାଇଁ ମଧ୍ୟ ତେଣୁ ଏଇ ଖାଦ୍ୟଟି ଆଗରୁ ରହିଆସିଛି ଯେ ଆଗକାଳର ଲୋକମାନେ କରୁଥିଲେ ଆମେ ବି ଏବେ କରଛୁ ଆଗକୁ ଆମ ଛୁଆପିଲାମାନେ ବି କରିବେ ତାଙ୍କ ଛୁଆପିଲା ମଧ୍ୟ ବି କରି ଚାଲିବେ ଜିନିଷଟା ପୂର୍ବପୁରୁଷରୁ ରହି ଆସୁଛି